ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁ ଗହଳିରେ ବହୁ ଘରୋଇ ଉପଚାର ରହିଛି ବିଶେଷକରି ଗରମପାଣି ସେକ ନିଜ ପରିବାରରେ ଦେଇ ପାରିବ ଲୁଣ ପାଣି ଗରମ କରିକି ସେକ ମଧ୍ୟ ଦେଇ ହେବ ଗୁଆଘିଅକୁ ମାଲିସ କରି ପିଠି ଯନ୍ତ୍ରଣା ଭଲ କରି ହେବ ଏହିଭଳି ଅନେକ ପିଠି ଯନ୍ତ୍ରଣାକୁ ଭଲ କରିବାକୁ ପଡ଼ିବ ଡାକ୍ତର ପାଖକୁ ଯିବାକୁ ପଡ଼ିବ ନାହିଁ